ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ହୋଇଥାଏ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଆମେ ତାହାକୁ ଅନୁବାଦ କରିଥାଉ ଯେମିତିକି ସ୍କୁଲରେ ଆମେ ଷଷ୍ଠ ସପ୍ତମ ହଉ କିମ୍ବା ପଞ୍ଚମ ହଉ ସେହି ସମୟରେ ଆମେ ଇଂଲିଶରୁ ଓଡ଼ିଆକୁ ତାହାକୁ ଅନୁବାଦ କରିଥାଉ ସେହି ସମୟରେ ଯେମିତି ଆମକୁ ଓଡ଼ିଆ ଭାଷାକୁ ଅନୁବାଦ କରିବାକୁ ପଡ଼ିଥାଏ ସେହିଭଲି ସପ୍ତମ ହଉ କିମ୍ବା ଅଷ୍ଟମ କିମ୍ବା ନବମ ହଉ କିମ୍ବା ଦଶମ ଶ୍ରେଣୀ ସେହି ସମୟ ମଧ୍ୟରେ ବି ଆମକୁ ସଂସ୍କୃତକୁ ଓଡ଼ିଆକୁ ସଂସ୍କୃତ ଭାଷାରେ ଅନୁବାଦ କରିବାକୁ ପଡ଼ିଥାଏ ସେହିପରି ଆମକୁ ଜୀବନର ବିଭିନ୍ନ ସମୟ ମଧ୍ୟରେ ଓଡ଼ିଆ ଭାଷାକୁ ଅନୁବାଦ କରିବାକୁ ପଡ଼ିଥାଏ ସେହିଠାରୁ ଆମେ ନିଜେ ଶିଖିବାକୁ ପାଇଥାଉ ଯେ ଓଡ଼ିଆ ଭାଷାକୁ ଅନୁବାଦ କଲେ ଆମେ ତାର ଅନୁବାଦ ଅନୁବାଦକୁ ଠିକ୍ସେ ବୁଝିପାରିବା ଏବଂ ତାର ଅନୁବାଦକୁ ଅନ୍ୟମାନଙ୍କ ଆଗରେ ଯେମିତିକି ଯିଏ ଇଂରାଜୀ ବୁଝୁଥିବ ତାହାକୁ ଇଂରାଜୀ ମାଧ୍ୟମରେ ବୁଝେଇ ପାରିବା ସେହିପରି ଭାବରେ ଆମେ ଓଡ଼ିଆ ଭାଷାକୁ ନିଜର ଅନୁବାଦ ମାଧ୍ୟମରେ କରୁ